ଆମର ସାମ୍ପ୍ରଦାୟିକ ପାରମ୍ପରିକ କୃଷି କହିଲେ ଅକ୍ଷୟ ତୃତୀୟା ଏବଂ ଗର୍ଭଣାସଂକ୍ରାନ୍ତିକୁ ପ୍ରାୟତଃ ବୁଝାଏ ଅକ୍ଷୟ ତୃତୀୟାରେ ସବୁ କୃଷକମାନେ ଏଇଦିନକୁ ଆମ କୃଷକମାନେ ଶୁଭ ବୋଲି ମାନିଥାନ୍ତି ସେମାନଙ୍କର ଆଶା ଥାଏକି ଏହି ଦିନରେ କୃଷି କାର୍ଯ୍ୟ ଆରମ୍ଭ କଲେ ଫସଲ ଭଲହୁଏ ସେଥିପାଇଁ ସେମାନେ ଲଙ୍ଗଳ ଏବଂ ବଳଦ ସାହାଯ୍ୟରେ ବିଲରେ ହଳ କରିଥାନ୍ତି ଏବଂ ତା'ପରେ ଧାନ ବୁଣିଥାନ୍ତି ତା'ପରେ ଆଉ ଏହି ପର୍ବଟା ଆମର ଜେଜେବାପାଙ୍କ ଅମଳରୁ ମୁଁ ଶୁଣିଆସିଛି ଏବେ ବି ବାପା କୃଷି କାମ କରୁଛନ୍ତି ଆଉ ମୁଁ ବି ଆଗକୁ ଏହି କାମରେ ନିୟୋଜିତ ହେବି ଆଉ ଅନ୍ୟ ଗୋଟିଏ ପର୍ବ ଆମର ସାମ୍ପ୍ରଦାୟିକ କୃଷି ହେଉଛି ଏଟା ଗର୍ଭଣାସଂକ୍ରାନ୍ତି କହନ୍ତି ଯେତେବେଳେ ଆମର ଧାନ ଜଷ୍ଟ ବାହାରି ଛୋଟ ଛୋଟ ବାହାରିଥାଏ ସେହି ଟାଇମ୍ରେ ଏଇଟା ଆମର ଆମର ସେହି ବିଲରେ ହୁଡ଼ା ଖୋଳି ଆମେ ଜାଉ ପ୍ରସ୍ତୁତି କରିଥାଉ ସେହି ଜାଉକୁ ଆମେ ଭଗବାନ ଲକ୍ଷ୍ମୀଙ୍କୁ ଭୋଗ ଲଗାଇଥାଉ ଆଉ ଏହି ଦି ଦୁଇଟା ହେଉଛି ଆମର ସାମ୍ପ୍ରଦାୟିକ ପାରମ୍ପରିକ ଆଉ